ଆମେ ଯେହେତୁ ଓଡ଼ିଶାରେ ରହୁଛୁ ତ ର ଏହାର ଯାହା ଭାଷା ରହିଛି ମୂଳଭାଷା ଆଞ୍ଚଳିକ ଭାଷା ଯାହା ରହିଛି ସେଇଟା ହେଲା ରାଜ୍ୟ ର ଭାଷା ସେଇଟା ହେଲା ଓଡ଼ିଆ ଆଉ ବହୁତ ଜାଗାରେ ଅଛି ଯେଉଁ ଅଞ୍ଚଳ ଯେଉଁ ତଳ ଏରିଆକୁ ଯିବ ସେଇଠି ବି ତାଙ୍କ ଭାଷା ଅଲଗା ଯେହେତୁ ଓଡ଼ିଶାରେ ରହୁଛେ ତ ତମ ନିଜ ଅଞ୍ଚଳରୁ ବାହାରିଲା ପରେ ତମକୁ ଯେଉଁଠି ବି କଥାବାର୍ତ୍ତା ହବାକୁ ପଡ଼େ ସେଇଠି ଓଡ଼ିଆରେ କଥାହବାକୁ ପଡ଼ିବ କାହିଁକିନା ଆମ ରାଜ୍ୟର ଭାଷା ହେଲା ଓଡ଼ିଆ ତ ଆଞ୍ଚଳିକ ଭାଷାଠାରୁ ରାଜ୍ୟର ଭାଷା ନିହାତି ରୂପରେ ଉପରେ ରହିବ ଏବଂ ସମସ୍ତେ ନିଜ ରାଜ୍ୟର ଭାଷାକୁ ଜାଣିବା ପାଇଁ ବାଧ୍ୟ